ହ୍ୟାଲୋ ନମସ୍କାର ଇଂଲିଶ୍ ଓଡ଼ିଆ ଆପଣଙ୍କର କ'ଣ ଦରକାର କି ଓଡ଼ିଆଟା ସମାଜ ଅଛି ସେଇଟା ଥିବ ଛଅ ସାତ ପେଜ୍ ଇଂଲିଶ୍ର ସେମିତି ଆପଣଙ୍କର କେତେ ପେଜ୍ ଦରକାର କି ହଁ ହେଇଗଲା କେତେଟା ଦରକାର କି

କ'ଣ ଆଜ୍ଞା

ହଉ ଠିକ୍ ଅଛି ପଠେଇ ଦେବି ଅଛି ପଇସା ପାଞ୍ଚ ହଜାର ପଡ଼ିବ ପ୍ଲେନ ରୁହେ ତ ସେଇଟା ଟିକେ ଅଧିକ ରୁହେ

ହଉ ଠିକ୍ ଅଛି ହଉ ଠିକ୍ ଅଛି